ପଶୁପାଳନ ପଶୁପାଳନ ହେଉଛି ଆମ ଗାଁ ଗାଁରେ ସମସ୍ତେ ଗାଈ ଗୋରୁ ଛେଳି ମେଣ୍ଢା ହଂସ ହଂସ କୁକୁଡ଼ା ସମସ୍ତେ ପାଳନ୍ତି ଏବଂ ତାଙ୍କର ଉପକାରିତା ହେଉଛି ଆମର ଗୋମାତା ଯେଉଁ ଅଛନ୍ତି ତାଙ୍କର କ୍ଷୀର ସମସ୍ତେ ଲୋକେ କେଉଁ କେଉଁମାନେ ସେଇଟା ଦେଇକି ବିଜନେସ୍ବି କରୁଛନ୍ତି କେଉଁ କେଉଁମାନେ ଘରେ ନିଜେ ଖାଉଛନ୍ତି ଗୋ ମାତା ଯେଉଁ କ୍ଷୀର ଦେଉଛି କ୍ଷୀର ଦେଇକି ସମସ୍ତେ ବିଭିନ୍ନ ପ୍ରକାରର ସାମଗ୍ରୀ ବନାନ୍ତି ଯେମିତିକି କ୍ଷୀର ଦେଇକି ପନିର୍ ବନେଇଯାଏ ତା'ପରେ କ୍ଷୀର ଦେଇକି ମିଠା ତିଆରି କରାଯାଏ ଏବଂ ବିଭିନ୍ନ ପ୍ରକାରର ମିଠା ଜାତୀୟ ଖାଦ୍ୟ ତିଆରି କରାଯାଏ ତା'ପରେ ହେଲା ମାଂସ ମାଂସ ମାନ ଲୋକମାନେ ବିଭିନ୍ନ ଲୋକମାନେ ଅଛନ୍ତି କୁକୁଡ଼ା ମାଂସ ଖାଆନ୍ତି ମାଂସରେ ବହୁତ ପ୍ରକାରର ଭିଟାମିନ୍ ଥାଏ ଏବଂ ସମସ୍ତେ ସେଇଟା ଭଲ ଭାବରେ ଖାଆନ୍ତି ଲୋକମାନଙ୍କର ସବୁଠୁ ଭଲ ଖାଦ୍ୟ ହେଉଛି ମାଂସ ମାଂସ ଲୋକମାନେ ବହୁତ ପ୍ରିୟ ଲୋକମାନଙ୍କର ମାଂସ ସମସ୍ତେ ମାଂସ ଖାଆନ୍ତି ଏବଂ ଲୋକମାନେ ମାଂସ କାଟି କୁକୁଡ଼ା ମାଂସ ହଉ ଛେଳି ମାଂସ ହଉ ସମସ୍ତେ ସେଇଟା ଦେଇକି ବିଜନେସ୍ ବି କରନ୍ତି ବହୁତ ଲୋକମାନେ ଅଛନ୍ତି ସେଇଟା ଦେଇକି ନିଜର ପେଟ ବି ପୋଷୁଛନ୍ତି ମାଂସ ବିକିକି କ୍ଷୀର ବିକିକି ବହୁତ ପ୍ରକାରର ବିଜନେସ୍ ଲୋକମାନେ କରନ୍ତି ଏହିଭଳି ଭାବରେ ଲୋକମାନେ ଜୀବନଯାପନ ଚଳଉଛନ୍ତି କଟଉଛନ୍ତି ଭଲ ଭାବରେ ରହୁଛନ୍ତି